ଆମ ଗ୍ରାମାଞ୍ଚଳରେ ଅନେକ ଗୁଡ଼ିଏ ନୃତ୍ୟଶିଳ୍ପୀ ମାନେ ରହିଛନ୍ତି ସେମାନେ ନିଜର ପ୍ରତିଭା ପ୍ରଦର୍ଶିତ କରିପାରନ୍ତି ନାହିଁ ଯେମିତି କଥାରେ ଅଛି ବଣ ମଲ୍ଲି ବଣରେ ଫୁଟି ଝାଉଁଳି ଯାଏ ବଣ ମଲ୍ଲୀର ଯେମିତି ତାର ବାସ୍ନା ଅନ୍ୟମାନଙ୍କୁ ବିତରି ପାରେ ନାହିଁ ସେମିତି ଏହି ନୃତ୍ୟଶିଳ୍ପୀ ମାନେ ନିଜର କଳାକୁ ପ୍ରଦର୍ଶିତ କରିପାରନ୍ତି ନାହିଁ କାରଣ ଆମ ଅଞ୍ଚଳରେ କୌଣସି ନୃତ୍ୟ ଶିକ୍ଷାକେନ୍ଦ୍ର ନାହିଁ ନୃତ୍ୟ ଶିକ୍ଷାକେନ୍ଦ୍ର ନଥିବା ସହିତ ଆମର ଏଠାରେ ସମ୍ବଳ ର ମଧ୍ୟ ବହୁ ଅଭାବ ଅଛି ତେଣୁ କୌଣସି ନୃତ୍ୟଶିଳ୍ପୀ ନିଜର ପ୍ରତିଭା ବା କଳାକୁ ପ୍ରଦର୍ଶିତ କରିବାରେ ଅସମର୍ଥ ହୁଅନ୍ତି